ମୋ ମୋର ଖବର ପେପର୍ ଦରକାର ଥିଲା ଖବର ପେପର୍ ଦରକାର ଥିଲା

ଦରିଦ୍ର ଦରିଦ୍ର ପେପର୍ ସମ୍ୱାଦ ପେପର୍ ତା'ପରେ ଯାଇ ଯେଉଁ ହଲିଉଡ଼୍ ଯେଉଁ ଇଏ କର ଇଏ ରହୁଛି ସେହି ପେପର୍ ଅଛି କି ହଁ ସେ ଗୋଟେ ହଁ ହି ହିନ୍ଦୀ ପେପର୍ ଅଛି ହିନ୍ଦୀ ପେପର୍ ଅଛି କେତେ ରେଟ୍ ପଡ଼ିବ ତା'ହେଲେ ଦିନକୁ ପଚାଶଟା ଆଣିବେ ବୋଲେ ଯଦି ପଚାଶଟା ଆଣିବି ବୋଲି ସବୁ ମିଶିକି କେତେ ହେବ ପଚାଶଟା

ଘରେ ଆଣିକି ଦେଇଥିଲେ କି

ହଁ ହେଲେ ବାଲିମେଲା ଥାର୍ଟି ଏଇଟ୍ରେ ଆସିକି ଦେଇଯିବେ ଛକରେ ଦୋକାନ ଦୋକାନ ଅଛି ସେହି ଦୋକାନରେ ଦେଇ ଯିବେ ହଁ ପ୍ରତିଦିନ ଦରକାର ମୋର ଗୋଟେ ଗୋଟେ ପ୍ରତିଦିନ ଦରକାର ଇଂଲିଶ୍ ଓଡ଼ିଆ ସବୁଦିନେ ଗୋଟେ ଗୋଟେ ମୋର ଦରକାର ସ ସବୁ ପେପର୍ ଗୋଟେ ଗୋଟେ ଦରକାର କେତେ ପଡ଼ିବ ପେପର୍ର ରେଟ୍ ହଁ ରେଟ୍ କେତେ ପଡ଼ିବ କାଲି ଗୋଟେ ସବୁଦିନ ଯେ ଗୋଟେ ଗୋଟେ ଦରକାର ଓଡ଼ିଆ ଦରକାର ଖାଲି ହଁ ଦରିଦ୍ର ପେପର୍ ଧରି ଧରିତ୍ରୀ ପେପର୍ ଦରକାର ଗୋଟେ ଗୋଟେ ଏକା ଦରକାର ବଡ଼ଟା ଦରକାର ବାପ୍ରେ ଏତେ ରେଟ୍ କ'ଣ ଡିସ୍କାଉଣ୍ଟ୍ ନାଇଁ ମୁଁ ପ ସବୁଦିନ ଯାଇ ନେବି କେତେ ଡିସ୍କାଉଣ୍ଟ୍ ଅଛି ଡିସ୍କାଉଣ୍ଟ୍ କରି କହିଦିଅ ହଉ ପଚାଶ କାଇଁ ଦୁଇଶହ କମ୍ ନେଉନ ତିନିଶହ ଯାଇଥିବ ରେଟ୍ ହଁ ହଉ ଠିକ୍ ଅଛି ହେଲେ ଯ ପ୍ରତିଦିନ ପଠାଇଦେବେ ଆଉ ଯେଉଁ ଯେଉଁ ପିଲା ଡେଲିଭରି କରିବା ପାଇଁ ଆସିବ ମୁଁ ତାଙ୍କ ହାତକୁ ପଇସା ଦେଇଦେବି

ଆଠଟା ଭିତରେ ଦରକାର ମୋର ପେପର୍ ବୁଝି ପାରିଲେ ହଁ ହଁ ଆଠଟା ଭିତରେ ଦରକାର ହଁ ସବୁଦିନ ଯାଏଁ ମୋର ଆଠଟା ଯାଏ ତାରି ଭିତରେ ମୋର ଏହି ଆଠଟା ଟାଇମ୍ ଭିତରେ ଦରକାର ମୋର ହଁ ହଉ ଠିକ୍ ଅଛି ହଉ ତା'ହେଲେ ଟାଇମ୍ ଫିକ୍ସ୍ ହେଇଛି ଆଠଟା ବେଳକୁ ପଠାଇଦେବ ହଉ ଠିକ୍ ଅଛି ତା'ହେଲେ ରହିଲି